ମୁଁ ଯେତେବେଳେ ଅଧିକଦିନି ବାହାରକୁ ଯିବାକୁ ପଡ଼ିଥାଏ ନା ମୋ ମୋର ଘର ପାଖର ଜଣେ ବ୍ୟକ୍ତିକୁ କହିଦେଇଯାଇଥାଏ ସେ ପ୍ରତିଦିନ ସଖାଳୁ ଗଛଗୁଡ଼ିକରେ ପାଣି ଦେଇ ଘାସ ସଫା କରି ଦୁଇ ଟାଇମ୍ ପାଣି ଦେଇଥାନ୍ତି ଗଛ ମୂଳରେ ଯାହାଦ୍ୱାରା ଗଛର ଯତ୍ନ ନେଇଥାନ୍ତି